ହଁ ମୁଁ ପ୍ରତିଦିନ ମୁଁ ଏହି ଯୋଗ କରିଥାଏ ଏହା ଭୋର ସକାଳ ପାଞ୍ଚଟାରୁ ଉଠି ମୁଁ ଏହି ଯୋଗ କରିଥାଏ ଏହି ଯୋଗ କରିବା ଦ୍ୱାରା ମୋର ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ମୋତେ କୌଣସି ରୋଗ ମଧ୍ୟ ହୋଇନଥାଏ ଯୋଗ କରିବା ଦ୍ୱାରା ହାର୍ଟ ଚୋକ୍ ମଧୁମୟ ରୋଗ କମିଯାଇଥାଏ ଏବଂ ଥଣ୍ଡା ସର୍ଦି କାଶ ମଧ୍ୟ ହୋଇନଥାଏ ସେଥିପାଇଁ ମୁଁ ଆମ ଘରର ବାପା ମା ଭାଇ ଭଉଣୀଙ୍କୁ ଏହି ଯୋଗ କରିବା ପାଇଁ ମୁଁ କହିଥାଏ କାରଣ ଏହି ଯୋଗ କରିବା ଦ୍ୱାରା ଆଗକୁ କିଛି ରୋଗ ନ ହୁଏ ସେଥିପାଇଁ ମୁଁ କହିଥାଏ ଏହି ଯୋଗ ଦ୍ୱାରା ସୂର୍ଯ୍ୟ ନମସ୍କାର ପ୍ରଣୟନ ଆସନ ପଦ୍ମାସନ କରିଥାଏ ଯୋଗ ଦ୍ୱାରା ଯୋଗ ଦ୍ୱାରା କରିବା ଦ୍ୱାରା ମୋର ସ୍ୱାସ୍ଥ୍ୟ ଆଗକୁ କିଛି ମଧ୍ୟ ଖରାପ ହୋଇନଥାଏ